ଖେଳକୁଦ କରିବା ଦ୍ୱାରା ଆମର ଶରୀର ବି ଭଲ ରହିଥାଏ ଆମକୁ ଆମକୁ ଖେଳ କରିବା ଦ୍ୱାରା ଖେଳରେ ଜିତ୍ ହେବା ଦ୍ୱାରା ଆମକୁ ସମ୍ମାନ ବି ମିଳିଥାଏ ବହୁତ ଗୁଡ଼ିଏ ଟ୍ରଫି ପ୍ରାଇଜ୍ ବି ମିଳିଥାଏ ଆମର ଦେହ ବି ଦେହ ବି ଭଲ ରହିଥାଏ ଖେଳକୁଦ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ଆମର ଅଙ୍ଗ ପ୍ରତ୍ୟଙ୍ଗର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ବହୁତ ଭଲସେ କାମ କରେ ଖେଳକୁଦ କରିବା ଦ୍ୱାରା ଆମର ଶରୀରର ପ୍ରତ୍ୟେକ ପ୍ରତ୍ୟେକ ଅଂଶ ଭଲରେ ହେଇଥାଏ ହୃଷ୍ଟପୃଷ୍ଟ ରହିଥାଏ ଖେଳକୁଦ କରିବା ଦ୍ୱାରା ଆମକୁ ବହୁତ ପ୍ରାଇଜ୍ ଟ୍ରଫି ବି ମିଳିଥାଏ ତ ଆମକୁ ବହୁତ ଗୁଡ଼ିଏ ସକରାତ୍ମକ ପ୍ରଭାବ ପକାଇ ଥାଏ ଖେଳ ଖେଳକୁଦ କରିବା ଦ୍ୱାରା ଆମର ବହୁତ ଗୁଡ଼େ ଝାଳ ଝାଳ ବି ବାହାରି ଥାଏ ଯାହାକି ଆମର ଶରୀରକୁ ଫିଟ୍ କରେ ତ ଖେଳକୁଦ କରିବା ଖେଳକୁଦ ଆମକୁ ବହୁତ ସକରାତ୍ମକ ପ୍ରଭାବ ପକାଇପାରେ ବହୁତ ବହୁତ ଗୁଡ଼ାଏ ବହୁତ ଗୁଡ଼ିଏ ଖେଳରେ ନାମ କରିଛନ୍ତି ବହୁତ ଗୁଡ଼ିଏ ଖେଳ ଦ୍ୱାରା ଅନେକ ଲୋକ ଦେଖିକି ପ୍ରଭାବିତ ହୁଅନ୍ତି ଖେଳ ଦ୍ୱାରା ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ ଜାଣିବାକୁ ମିଳିଥାଏ ଶରୀର ମଧ୍ୟ ଭଲ ରହିଥାଏ ଫିଟ୍ ରହିଥାଏ ଠିକ୍ ରହିଥାଏ ତ ଆମେ କିଛି ବହୁତ କିଛି ଖେଳ ଦ୍ୱାରା ଶିଖିଥାଉ ଖେଳ ଖେଳ ବି ଆମ ଆମର ଆମର ଜୀବନର ଗୋଟିଏ ଅଂଶ ଯେହେତୁ ଖେଳ ଦ୍ୱାରା ଆମର ଖେଳକୁୁଦ ଦ୍ୱାରା ଆମ ଦେହ ଶରୀର ଭଲ ରହିଥାଏ ସେଥିପାଇଁ ଖେଳ ବି ଆମର ଗୋଟିଏ ଜୀବନର ଗୋଟେ ଅଂଶ